ଆମ ରୋଷେଇ ଘରେ ଗ୍ୟାସ ଠାରୁ ଆରମ୍ଭ କରି ଯାହା ସବୁ ରଖିବା ଦରକାର ସବୁ ଅଛି ଯେମିତିକି ପନିପରିବା ଚାଉଳ ତା'ପରେ ତୁମର ରାଇସ୍ କୁକର୍ ତା'ପରେ ତମର ହଲଦୀ ମରିଚି ରସୁଣ ପିଆଜ ଆଳୁ ଲଙ୍କା ଏସବୁ ସବୁ ସବୁ ଅଛି କିନ୍ତୁ ଏବେ ଆମର ଏବେ ଯେଉଁ ଗ୍ୟାସ୍ ସିଲିଣ୍ଡର ବା ରାଇସ୍ କୁକର୍ ବା ଗ୍ରାଇଣ୍ଡର ଏସବୁ ତ ଆଗରେ ନଥିଲା ଆଗରେ ଆମେ କେମିତି ଖାଉଥିଲୁ ପାହାଡ଼େ ଯାଇ କାଠ ଆଣିବା କାଠରେ ରୋଷେଇ କରିବା ତା'ପରେ ଇଏ ପଥରରେ ମସଲା କରିବା ଏମିତି ହିଁ ଚଳୁଥିଲୁ ଆଗରେ କିନ୍ତୁ ଏବେ କେତେ ସହଜ ହେଇଗଲା ସହଜଟା କେମିତି ଆସିଲା ଡିଜିଟାଲ ଦୁନିଆ ଆସିଲା ସେଥିପାଇଁ ଆଜିକାଲି ରୋଷେଇ ଘରେ ସହଜ ମଧ୍ୟ ହେଇଗଲା